ଆମ ଅଞ୍ଚଳରେ ଯଦି କୌଣସି ପାରମ୍ପାରିକ ଉତ୍ସବ ହେବ ସେଠି ବହୁତ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ ଏମିତି ଆମ ଯେମିତି ହୋଉଥିବ ଚଟଣି କ୍ଷୀରି ସବୁ ହଉ ହେଇଥିବ ଯେମିତି ଆମ ଅଞ୍ଚଳ ଓଡ଼ିଆ ମାନଙ୍କର ରୋଷେଇ ହେଲା ମାନେ ସେମାନଙ୍କର ଡାଲମା ଓ ଚଟଣି ଥିବ ସେଟା ସେଟା ତାଙ୍କର ଯାହା ବି ହଉ ଯେଉଁ ପରମ୍ପରା ହଉ ପୂଜା ହଉ ଭୋଜି ଘର ହଉ ମ୍ୟାରେଜ୍ ହଉ ସବୁ ଯାହା ଭଲ ନାହିଁ କିନ୍ତୁ ସେଟା ଥିବ ତାଙ୍କର ଚଟଣି ଆଉ ଡାଲମା ତାଙ୍କର ଓଡ଼ିଆର ଡାଲମା ଆଉ ଚଟଣି ଥିବ ସେମିତି ଆମ ବେଙ୍ଗଲୀରେ ପରମ୍ପରା ହେଇିବ କି ବାହାଘର ହବ କ'ଣ କିଛି କ୍ଷୀରି ଓ ପାମ୍ପଡ଼ ଡାଲି ପୁରା କମ୍ପଲସରୀ ଥିବ ଥିବ ଗୋଟେ ଭାଜି ତ ଅଲଗା ଅଲଗା ଦେଶରେ ମଧ୍ୟ ଅଞ୍ଚଳରେ ତେଲୁଗୁ ତେଲୁଗୁ ମାନଙ୍କର ଥିବ ଡାଲି ଥିବ ଦହି ଥିବ ପାମ୍ପଡ଼ ଥିବ ମିଠା ଥିବ ଆଉ ଚାରୁ ପାଣି ଥିବ ଚଟଣିି ଥିବ କ୍ଷୀରି ଥିବ ସେମାନଙ୍କର ବହୁତ ଆଇଟମ୍ ଥିବ ଗୋଟେ ତେଲୁଗୁ ମାନଙ୍କର ଟିକେ ଅଧିକ ଥାଏ ଗୋଟେ ଯେମିତି ପୁରା ବ୍ୟଞ୍ଜନ ବ୍ୟଞ୍ଜନ ସଜେଇଛନ୍ତି ଏମିତି ବହୁତ ପ୍ରକାର ଖାଦ୍ୟ ଆଇଟମ୍ ହୋଇଥାଏ ହୋଇଥାଏ ଯେଉଁମାନେ ରୋଷେଇ କରିଥାନ୍ତି ସେମାନଙ୍କୁ ତା'ଠୁ ସେମାନେ ରୋଷେଇ କରୁଥାନ୍ତି ଆଉ ସେ ସବୁ ପ୍ରକାର ସବୁ ଖାଇବାଟା ବହୁତ ଭଲ ଥିବ ଆଉ ସେଟା ଖାଇବା ପାଇଁ ସେ ପରମ୍ପରାରେ ଖାଇବାଟା ଗୋଟେ ଖୁସି ସମସ୍ତେ ଖାଇବାଟା ସବୁ ଖୁସି ଅଲଗା ସେ ଖାଦ୍ୟଟି ମୁଁ ଭଲ ବି ଥିବ ଖାଇବା ପାଇଁ ଏତେ ଭଲ ଥିବ କ'ଣ କହିବ ବହୁତ ହେଇ ପୁରା ବହୁତ ଭଲ ସେ ଦେବେ ସେ ଖାଦ୍ୟ ଗୁଡ଼ିକୁ ସଜାଇ ସଜାଇକି ଦେବେ ସବୁ ପ୍ରକାର କିଛି ହବ ଡାଲି ଠୁ ଷ୍ଟାର୍ଟ କରି ଚିକେନ ହବ ମଟନ ହବ ଗୋଟେ ଯଦି ବାହାଘର ଥିବ ଚିକେନ ହବ ମଟନ ହବ ଏଟ ସବୁ ହବ ଆଉ ଗୋଟେ ଯଦି ପୂଜା ଘର ହେଇଥିବ ସେଠି ପନିର ହବ ଛତୁ ହବ ଡାଲମା ହବ ଚଟଣି ପାପଡ଼ ଏସବୁ ଥିବ ଆଉ ହଉ ତ ଯେଉଁଟା ପୂଜା କର ତ ସେ ସେସବୁ ନିରାମିଷ ଥିବ ଆଉ ଯ ଭୋଜି ଘରେ ଥିବ ସବୁ ଆମିଷ ଥିବ ମାଛଟୁ ଷ୍ଟାର୍ଟ କରିକି ମାଂସ ସବୁ ଥିବ ଯିଏ ମାଛ ନ ଖାଇବେ ତାଙ୍କୁ ମାଂସ ଦେବ ଯିଏ ମାଂସ ନ ଖାଇବେ ତ ମାଛ ଦେବ ସେ ମାଂସ ମାଛ ନ ମାଂସ ନଥିବ କି ପନିର ବି ଥିବ ପନିର ବି ନେଇପାରେ ସେମାନେ କିନ୍ତୁ ସେ ପୂଜା ମାଛ ମାଂସ ଥିବ ନାହିଁ ସେଠି ପନିର ଛତୁ ସେଟା ନ ଖାଇଲେ ଡାଲମା ଆଉ ଟିକେ ଗୋଟେ ଭଜା ଆଉ ଗୋଟେ ଘାଣ୍ଟ ତରକାରୀ ଏଟା ସବୁ ଥିବ ଏଇଟା ଧୀରେ ସେମାନେ ଖାଇବେ ଭଲ ବହୁତ ଭଲ ଥାଏ ଓ ବହୁତ ପ୍ରକାରର ଆଇଟମ୍ ସେମାନେ ବନାଇଥାନ୍ତି ଗୋଟେ ଗୋଟେ ଆଇଟମ୍ ଖାଇବା ପାଇଁ ବହୁତ ଭଲ ଆମର ଆମ ଅଞ୍ଚଳରେ ଗୋଟେ ପରମ୍ପରା ହେଲେ ସେଉଠି ବହୁତ ପ୍ରକାରର ହୋଇଥାଏ